ଆମର ଏକ ଗ୍ରାମରେ ବା ଆମ ଗ୍ରାମରେ ଯଦି କିଛି ପାରିବାରିକ ସମସ୍ୟା କି ଜମିଜମା ସମସ୍ୟା କି ଆମର ନିଜ ପରିବାର ଭିତରେ କିଛି ସମସ୍ୟା ହେଲା ତା'ହେଲେ ଆମେ ପୋଲିସ ଷ୍ଟେସନ କିମ୍ବା କୋର୍ଟକୁ ଯାଇଥାଉ ଆଉ ସେହି ଆଗେ ଆମେ ପ୍ରଥମେ ପୋଲିସ ଷ୍ଟେସନକୁ ଯାଇଥାଉ ପୋଲିସ ଷ୍ଟେସନର ସହାୟତାରେ ଆମେ କୋର୍ଟରେ କୋର୍ଟକୁ ଯାଇପାରୁ ଆଉ କୋର୍ଟରେ ଆମେ ସବୁ ପ୍ରକାର ଦସ୍ତାବିଜ ବା ସବୁ କାଗଜପତ୍ରକୁ ନେଇକି ଆମେ ସେ'ଠି ଦଖଲ କରିଥାଉ ସେ'ଠି ସିଏ ଦେଖିସାରିବା ପରେ ସବୁ ଠିକଠାକ ହେଲା ପରେ ସିଏ ଆମର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥା'ନ୍ତି ଏତେ ଏତଦ୍ଦ୍ୱାରା ଆମର ଯାହାବି କିଛି ସମସ୍ୟା ହୋଇଥାଏ ତାହା ଆମର ସେଇଟା ସିଏ ଦେଖିକି ସବୁ ବୁଝାବଣା କରିଥା'ନ୍ତି ଆମର ସବୁ ସୁବିଧା ବ୍ୟବସ୍ଥା କରିଥା'ନ୍ତି